ଯତ୍ନ ନିଏ କାମ କାମ କ'ଣ ପକାଇଲେ ଗଛରେ ବହୁତ ଭଲ ଓ ବଡ଼ ଫୁଲ ହେବ ସେଗୁଡ଼ିକ ଦେଖି ଗଛରେ ମୁଁ ପକାଏ ସେହି ପ୍ରଦର୍ଶନରେ ମଧ୍ୟ ଗଛ ଓ ତା'ର କୌଶଳ ବିଷୟରେ ବହୁତ ଭଲ ଭାବରେ ବୁଝାଇଲେ ସେଥିରେ ଯୋ ଯୋଗ ଦେଇ ଦେଇକି ମୋତେ ବହୁତ ଭଲ ମଧ୍ୟ ଓ ଖୁସି ମଧ୍ୟ ଲାଗିଲା ମୋତେ ବହୁତ ଭଲ ଲାଗେ ବଗିଚାରେ ଫୁଲ ଓ ଫଳ ଗଛର ଯତ୍ନ ନେବାକୁ ବଗିଚାକୁ ଗଲେ ମୋତେ ବହୁତ ଆନନ୍ଦ ଲାଗେ ମୋ ପରିବାରର ସମସ୍ତେ ମଧ୍ୟ ମୋତେ ବଗିଚା କାମରେ ସାହାଯ୍ୟ କରନ୍ତି ଲକ୍ଷଣ ବକ୍ଷଣ ସମୟରେ ବଗିଚାରେ ଅନେକ ପୋକ ଲାଗି ଗଛ କାଟି ଦିଅନ୍ତି